ହୁଁ ଖବରକାଗଜ ପଢ଼ିବାପାଇଁ ତ ଉତ୍ସାହିତ ମୁଁ ବହୁତ ଥାଏ କାରଣ ଖବରକାଗଜ ମୁଁ ନିଜେ ପଢ଼ିବାକୁ ବହୁତ ପସନ୍ଦ ମୋତେ ଖବରକାଗଜ ମୋର ନିଜ ଗୋଟେ ହବି ସେଟା ବି ଗୋଟେ ହବି ମୋ ଖବରକାଗଜ ବିନା ମୋର ତ ସେଇଟା ଯାହାବି ହେଲେ ମୋର ଦିନୁ ମାନେ ଦିନଟା ଭଲରେ କଟେନି ଖବରକାଗଜ ଯେତିକି ବହୁତ ଭଲ ସିଏ ଖବରକାଗଜ ତ ଯେତିକି ମାନେ ଉଁ ପଢ଼ିଲେ ସେତିକି ଆପଣଙ୍କର ମସ୍ତିସ୍କ ବି ସେତିକି ସାର୍ପ ହୁଏ ଆଉ ଆପଣ ଜାଣିବି ପାରିବେ ଦେଶ ଦୁନିଆରେ କଣ ହେଉଛି ଆଉ ପିଲାମାନେ ତ ଆମର ମୋର ତ ଯେତିକି ପରିବାରବର୍ଗ ଅଛନ୍ତି ପିଲାମାନେ ଅଛନ୍ତି ସମସ୍ତେ ଖବରକାଗଜ ସମସ୍ତେ ପଢ଼ନ୍ତି ଇଭିନ୍ ବି ଯୋଉ ଗୋଟେ ଲୋକ ଆସୁଛି ସେ ଖବରକାଗଜ ଦେଉଛି ଖବରକାଗଜ ସିଏ ବି ସିଏ ଦେଉଛି ଡେଲିକା ଡେଲି ପିଲାମାନେ ବି ପଢ଼ୁଛନ୍ତି ପିଲାମାନେ ବି ପଢ଼ିବାଦ୍ୱାରା ପିଲାମାନେ ବି ଉପକୃତ ହେଉଛନ୍ତି ପିଲାମାନେ ଜାଣୁଛନ୍ତି ଯେ କେମିତି ଆଜିକା ଦୁନିଆରେ କେମିତି କଣ ରେଟ୍ ଅଛି କଣ ଅଛି ରାଜନୈତିକସ୍ତର କେମିତି କଣ ଅଛି ତ ଖେଳ ବିଷୟରେ ବି ଜାଣୁଛନ୍ତି ପାରୁଛନ୍ତି ନିଯୁକ୍ତି ବି ପିଲାମାନେ ଦେଖୁଛନ୍ତି ନିଯୁକ୍ତି କେମିତି କଣ ହେଉଛି ତାକୁ ବି ସିଏ ଜାଣିପାରୁଛନ୍ତି ଆଉ ମୋର ମିସେସ୍ ବି ସିଏ ବି କରୁଛନ୍ତି ଖବରକାଗଜ ଆଉ ଖବରକାଗଜ ପଢ଼ିବାଦ୍ୱାରା ସବୁ ମାନେ ସମସ୍ତେ ଉତ୍ସାହିତ ଅଛନ୍ତି ଆଉ